ମୋର ପ୍ରିୟ ହେଲା କୁବୁଜି ବଜେଇବା କୁବୁଜି ବଜେଇବା ସନ୍ଧ୍ୟା ସମୟରେ ଆଉ ଯେଉଁ ଆମର ଯେଉଁ ଭଜନ ଟୁଙ୍ଗୀରେ କୁବୁଜି ଫୁବୁଜି ବଜା ହୁଏ ଆମ ପାଖରେ ବି ମାର୍କେଟ୍ ଆଜ୍ଞା ଅଛି ଆମର ଯେଉଁ କଳାର ସାମଗ୍ରୀ ଯେକୌଣସି ହରାମୋନିୟମ୍ ହଉ ଝାଞ୍ଜ ହଉ କୁବୁଜା ହଉ ଖଳ ଫଳ ବି ଆଜ୍ଞା ଯେଉଁ ରିପ୍ୟାୟର୍ ହଉ ଆମ ମାର୍କେଟ୍ ରେ ସବୁ ଜିନିଷ ମିଳିଯାଏ ଆଉ ତାପରେ ନିୟମିତ ଭାବରେ ବି ଭଜନ ଫଜନ ହୁଏ ଆମର କଳା ହେଲା ପ୍ରିୟ ଆମର କୁବୁଜି ବଜେଇବା ଗୀତ ଫିତ ଗୋଟେ ଦୋକାନ ଆଜ୍ଞା ଆମ ପ୍ରଧାନ ମାର୍କେଟ ରେ ସବୁ ଯେଉଁ ଜିନିଷ ସରଞ୍ଜାମ ଯେତେବେଳେ ଯେଉଁଟା ହୁଏ ସେ ବି ଠିକ୍ ସମୟରେ ଯୋଗେଇ ଦିଅନ୍ତି ସେଇଠୁ ଆମେ ଡେଲି ମାର୍କେଟ୍ ରେ ଯେତେବେଳେ ଯେଉଁଟା ଅବଶ୍ୟକ ପଡ଼େ ଆମର ଯେଉଁ ଭଜନର ସାମଗ୍ରୀ ଜିନିଷ ନିୟମିତ ଭାବରେ ସେଇ ଗୋଟେ ଦୋକାନରୁ କାରବାର କରୁ